ଗୋଟେ କଟନ୍ର କୁର୍ତ୍ତୀ ମଗେଇଥିଲି ବଟ୍ ସେଇଟା ଏତେ ବି ଭଲ ପଡ଼ିଲାନି କିଣିଲା ବେଳେ ତ ବହୁତ ଭଲ ଲାଗୁଥିଲା ହାତକୁ ଆଉ ତାର ମେଟେରିଆଲ୍ କ୍ଵାଲିଟି କପଡ଼ା ବି ବହୁତ ଭଲ ଥିଲା ବଟ୍ ଗୋଟେଥର ଧୋଇ ସାଇଲାପରେ ସେଇଟା ପୁରା ପୁରା ସଫ୍ଟ ହେଇଯାଇଛି ମାନେ ବହୁତ କପଡ଼ାଟା ଯେମିତି ମେଟେରିଆଲ୍ ସେତେବେଳେ ଲାଗୁଥିଲା ସେମିତି ଲାଗୁନି ଖରାପ ମେଟେରିଆଲ୍ ପଡ଼ିଲା ଆଉ କୁର୍ତ୍ତୀଟା ଯଦି ଲାଷ୍ଟିଂ ନ କରିବ ଡେଲି ୟୁଜ୍ ପାଇଁ ହଉ ବାହାରକୁ ଯିବା ପାଇଁ ହଉ କଟନର ମେଟେରିଆଲ୍ ଯଦି ଭଲ ନ ପଡ଼ିବ ତାହେଲେ କ'ଣ ପାଇଁ କୁର୍ତ୍ତୀ ପିନ୍ଧିବା କି କୁର୍ତ୍ତୀ କିଣିବା ସେଥିପାଇଁ ଭଲ ମେଟେରିଆଲ୍ କୁର୍ତ୍ତୀ କିଣିଲେ ଝିଅମାନଙ୍କ ପାଇଁ ସାଧାରଣତଃ କୁର୍ତ୍ତୀଟା ପ୍ରିଫରେବଲ୍ ସେଥିପାଇଁ କୁର୍ତ୍ତୀଟା ଭଲ ମେଟେରିଆଲ୍ ହେବା ଆବଶ୍ୟକ କୁର୍ତ୍ତୀଟା ଏବେ ଆସୁଛି କେଉଁଟା ଭଲ ପଡ଼ୁଛି କେଉଁଟା ଭଲ ପଡ଼ୁନି ସେଥିପାଇଁ ଯେଉଁଟା କଟନ୍ଟା ଭଲ ଥିବ ଯାହାର ମେଟେରିଆଲ୍ କପଡ଼ାଟା ସେଇଟା ଭଲ ପଡ଼ୁଛି ଆଉ ଗୋଟିଏ ଜିନିଷ ଦେଖାଉଛନ୍ତି ଦେଲାବେଳକୁ ଆଣିସାରିଲା ପରେ ଘରେ ଆଣିକି ୟୁଜ୍ କଲାପରେ ସେଇଟା ଆଉ ଗୋଟେ ଏଫର୍ଟ ମାନେ ତାର ରେଜଲ୍ଟ ଆଉ ଗୋଟିଏ ଦେଖିବାକୁ ମିଳୁଛି ସୋ ଭଲ ମ୍ୟାଟେରିଆଲ ଟିକିଏ ହେଲେ ଭଲ ଆଉ